କୃଷି ବୈଜ୍ଞାନିକମାନେ କୃଷିର ଉନ୍ନତି ପାଇଁ କୃଷିରେ ବହୁତ ବୈଷୟିକ ପରିବର୍ତ୍ତନ ଆଣିଛନ୍ତି ଯଥା ଜୈବିକ ସାର ଜୈବିକ ଖତ ଜୈବିକ ବିହନ ଜୈବିକ ବିହନ କଲମ୍ବିକରଣ ଆମ୍ବ ସବୁ ଆମ୍ବ ପଣସ ଫଳମୂଳ ଇତ୍ୟାଦି ଇତ୍ୟାଦି ଆଉ ଗୋଟେ ସିଜିନ ନହୋଇ ବିଭିନ୍ନ ସିଜିନରେ ସବୁ ଫଳ ଫଳିପାରୁଛି ଯଥା ଓୟୁଏଟିରେ ବୈଜ୍ଞାନିକମାନେ କୃଷି ବୈଜ୍ଞାନିକମାନେ ଓୟୁଏଟିରେ ପରୀକ୍ଷା କରି ସମାଜର ଉନ୍ନତି ପାଇଁ ଆଗାଇ ନେଇଛନ୍ତି